ଆଜ୍ଞା ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଆଜ୍ଞା କୁହନ୍ତୁ

କ'ଣ ହୋଇଛି କି ଓ କେ ଠିକ୍ ଅଛି ଆଉ କ'ଣ କ'ଣ ସବୁ ଅସୁବିଧା ହୋଇଛି ଆପଣଙ୍କ ଯେଉଁ ମେନ୍ କନେକ୍ସନ୍ ଥିଲା ଯେଉଁ ଖୁଣ୍ଟରୁ ଯାଇଥିବ ସେଇ କନେକ୍ସନ୍ ଘରକୁ କରେଣ୍ଟ୍ ଯାଉଛି ନା କରେଣ୍ଟ୍ ଯାଉନି ଆପଣଙ୍କ ମେନ୍ ଇଲେକ୍ଟ୍ରି ଇଏଟେ ଅଛି ଗୋଟେ ମିଟର୍ ଅଛି ମିଟର୍କୁ କରେଣ୍ଟ୍ ଓ କେ ଠିକ୍ ଅଛି ଠିକ୍ ଅଛି ଆଉ କେଉଁଠି କିଛି ସଟ୍କଟ୍ ହୋଇଯାଇଛି କି ସେମିତି କିଛି ହୋଇଥିଲା କି କେତେ ଦିନ ହେଲାଣି ଆକ୍ଚୁଆଲି ମ୍ୟାମ୍ ଏ ଏ ଯେଉଁ ଏଇ ଘଟଣା ପାଇଁ ଏଇନେ ପୁରା ସମସ୍ତେ ଇଞ୍ଜିନିଅର୍ ବିଜି ଅଛନ୍ତି ତ ପ୍ରାୟ ପ୍ରାୟ ଘରୁ ଏବେ ଏହି ଭଳିଆ କମ୍ପ୍ଲେନ୍ ଆସୁଛି ଏଇ ଘଡ଼ଘଡ଼ି ମାରିକି କ'ଣ ହୋଇଛି ବଜ୍ରାଘାତ ପାଇଁ

ତ ଆପଣଙ୍କ ଯେଉଁ ଏରିଆର ଯେଉଁ ତ ସେମିତି ଆପଣ ଏ ଏଗ୍ଜାଟ୍ଲି ଟାଇମ୍ ଏଣ୍ଡ୍ ଡେଟ୍ ଦେଇ ପାରିବୁନି ଫିର୍ ଭି ଟ୍ରାଏ କରୁଛୁ ଯଥା ଶୀଘ୍ର ସମ୍ଭବ ହେବ ଆପଣଙ୍କ ଇଏ ପାଇଁ ଯିବାକୁ ପଡ଼ିବ ତ ମ୍ୟାମ୍ ଆମ ପାଖରେ ଏବେ ଏମ୍ପ୍ଲୋଇ ସଟେଜ୍ ଅଛନ୍ତି ଫିର୍ ବି ଆମେ ଟ୍ରାଏ କରୁଛୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଉ ଠିକ୍

ଠିକ୍ ଅଛି ଠିକ୍ ଅଛି କିନ୍ତୁ ମେଜର୍ କିଛି ହୋଇଛି ନା ମାଇନର୍ ହୋଇଛି ଆଜ୍ଞା ମେଜର୍ କିଛି ଇସୁ ହୋଇଛି ନା ମାଇନର୍ ଇସୁ ହୋଇଛି ହଉ ଠିକ୍ ଠିକ୍ ଅଛି ମୁଁ ଟ୍ରାଏ ଯଥା ସମ୍ଭବ ହେଉଛି ଆମ ଏମ୍ପ୍ଲଇମାନଙ୍କୁ ଇଆଡ଼ୁ ଯଥା ସମ୍ଭବ ହେଉଛି ପଠାବା ପାଇଁ ଆଉ ଠିକ୍ ଅଛି ଆଜ୍ଞା ରହୁଛି

ନାଇଁ ସେ ହେଲ୍ପ୍ ଲାଇନ୍ ନମ୍ବର୍ରେ ଆପଣ କଲ୍ କରନ୍ତୁ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ ଅଛି ଆଉ ମୁଁ ଯଥା ସମ୍ଭବ ହେଉ ହଁ ଯଥା ସମ୍ଭବ ହଉ ପଠାଉଛି ପିଲାଙ୍କୁ ପଠାଉଛି ଆଜ୍ଞା ଥାଙ୍କ୍ ୟୁ